ହଁ କ୍ରିଡ଼ା ସମ୍ବନ୍ଧୀୟ ହିଂସାକୁ ରୋକିବା ପାଇଁ ଆମ ଅଞ୍ଚଳରେ ଆଇନ୍ ରହିଅଛି ପ୍ରଥମେ ହିଂସା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥାଏ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯାଇଥାଏ ଏହାପରେ ଯଦି ସେ ଏହାକୁ ଅମାନ୍ୟ କରିଥାନ୍ତି ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ଏହି ଦଣ୍ଡକୁ ମଧ୍ୟ ସେ ଅମାନ୍ୟ କଲେ ସେହି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ନିଆଯାଇଥାଏ ଏବଂ ପରିଶେଷରେ ଅଦାଲତ ଏହାର ବିଚାର କରିଥାଆନ୍ତି